ଲେଖକ ବି ଭିତରେ ଫକୀର ମୋହନ ସେନାପତିଙ୍କର ଛଅ ଗୁଣ ଛଅ ମାଣ ଆଠ ଗୁଣ୍ଠ ଆଉ ଆମର କୁନ୍ତଳା କୁମାରୀ ସାବତଙ୍କର ଲେଖା ତାପରେ ଲକ୍ଷ୍ମୀ ପଲେଇ ଏମାନଙ୍କ ଲେଖା ବେଶି ଭଲ ଲାଗିବ ଆଉ ସେମାନଙ୍କର ପାଠ ବି ଆମେ ବି ପଢ଼ିଛୁ ସେମାନେ ବହୁତ ଯେଉଁଟାକି ଆମ ମନକୁ ବି ଅତି ସୁନ୍ଦର ଭାବରେ ଛୁଇଁ ବେଳେ ଆଉ କ'ଣ ବିଷୟକୁ ନେଇକି ସେମାନେ କବିତା ଲେଖିବେ ଆଉ ସେମାନଙ୍କର ବହି ବି କେତେ ଲୋକ ପସନ୍ଦ କରୁଛନ୍ତି ମୁଁ ମୁଁ ମୁଁ ଜଣେ ନାହିଁ ଅନେକ କେତେ ଗୁଡ଼ିଏ ଲୋକ ଅଛନ୍ତି ଯେମାନଙ୍କୁ ବହୁତ ବହୁତ ବହୁତ ପସନ୍ଦ କରୁଛନ୍ତି ଆଉ ସେମାନେ ବି ବହୁତ ପୁରସ୍କୃତ ହେବା ବ୍ୟକ୍ତି ଆଉ ତାଙ୍କୁ ବି ଆମେ କିଛି କହିବାଟା ବି କମ୍ ହେବ କାହିଁକି ତାଙ୍କର ଲେଖକ ସବୁ ପାଇଁ ବୋଲି ଆମେ ଆଜି ଗର୍ବିତ ଅଛୁ ଆଉ ଆମେ ଭାଗ୍ୟ ମନେ କରୁଛୁ ଯେ ତାଙ୍କର କିଛି ଲେଖକ ଲେଖା ଆମେ ପଢ଼ିପାରୁଛୁ ବା ଆମେ ଯା ଶୁଣିବି ପାରୁଛୁ ନାହିଁ ତାଙ୍କ ବିଷୟରେ ୟା ଲେଖା ହେଇଛି ତାଙ୍କେ ବହୁତ ବଡ଼ ଲୋକ ଏସବୁ ବି ଆମେ ଶୁଣିକି ବହୁତ ଖୁସି ହଉଛୁ